ହେଲୋ ହଁ ହଁ ଆମର ଗୋଟେ ନୂଆ ଘର ତିଆରି ହୋଇଛି ହଁ ତାକୁ ଇଲେକ୍ଟ୍ରିକ ୱାଇରିଂ କରିବା ପାଇଁ ମୁଁ ଚାହୁଁଛି ହଁ ଆଉ ମିିଟର ସର୍ଭିସ ୱାଇରିଂ ଆଉ ବାକି ସବୁ ୱାଇରିଂ କେତେ କ'ଣ ଲାଗିବ ସେଇଟା ଆଉ ସବୁ ପଏଣ୍ଟ ପିଛା କେତେ ପଇସା କ'ଣ ପଡ଼ିବ ସେଇଟା କହିଲେ ତାକୁ ଧରିକିରି ମୁଁ ବ୍ୟବସ୍ଥା କରିବି ଆଣିବି ହଁ ହଁ ହଁ ହଁ ଆଉ ଖାଇବା ପିଇବା ଖାଇବା ପିଇବା ନେଇକରି ଆସିବେନା ବା ଏଠି ବ୍ୟବସ୍ଥା କରିବାକୁ ପଡ଼ିବ ହଁ ଏମିତି ହେବ ନାଇଁ କି ହଁ ହଉ ନିଜ ହାତରେ ଆଣିବ ଯାଇ ହଁ ଦୋକାନ ଦୋକାନବାଲା ଆମକୁ ଯଦି କିଛି ଠକାଠକି କରିଦେବ ଆମକୁ ଏ ବିଷୟରେ ଆମର ଅଭିଜ୍ଞତା ନାହିଁ ହଁ ନା ଭଲ ଲୋକ ଭିତରେ କିଏ ଥିବେ ରେଟ୍ ଜାଣିବା ଭଳି ଆଉ ତାକୁ ଧରିକିରି ଆସିଲେ ଆଉ କିଣାକିଣି ଆମେ ସବୁ କରିକିରି ଆଣିପାରିବା ଆଉ କ'ଣ

ହଁ ସାଧା ସାଧା ସାଧା ଖାଇବ ନା ନା ଆଇ ଆଇଁଷ ପାଣି ମଧ୍ୟ ଇଏ ହେଲେ ଚଳିବ ହଁ ହଉ ହଁ ହଁ ହଁ କେତେ ଟାଇମ୍ରେ କେତେ ଟାଇମ୍ରେ ଆସିବେ ଆଉ ସେଇଟା କହିଲେ ଆଉ ମୁଁ ଥିବି ଆପଣ ଆସିବେ କଥାବାର୍ତ୍ତା ହୋଇକିରି ଯିବେ ଆଉ କ'ଣ